ହଁ ମୁଁ କହିପାରିବି ଦଶରୁ ଦଶଲକ୍ଷ ମଧ୍ୟରେ ଥିବା ପାଞ୍ଚଟି ସଂଖ୍ୟା ସେଗୁଡ଼ିକ ହେଲା ଆଠହଜାର ନଅଶହ ଏକାଅଶି ଦୁଇଲକ୍ଷ ତିନିହଜାର ଛଅଶହ ଏକାନବେ ତିନିଲକ୍ଷ ଚାରିହଜାର ଆଠଶହ ଏକାଅଶି ପାଞ୍ଚଲକ୍ଷ ଛଅହଜାର ଆଠଶହ ଅଶି ନଅଲକ୍ଷ ନଅହଜାର ନଅଶହ ଅନେଶ୍ୱତ